ମାନେ ତଥ୍ୟ ପ୍ରଦାନ କରି ଦେଇଥାଏ ଆଗୁଆ ପୁଣି ଆଉ ଯେଉଁଠି କି ଗୋଟେ ବାତ୍ୟା ହେବାର ଥାଏ ତ ସିଏ ବହୁତ ଦିନ ଆଗରୁ ଯେମିତିକି ଦଶ ପନ୍ଦର ଦିନ ବି ଥାଏ ବାତ୍ୟା ହେବାରେ ତ ସେ ଜାଣିକି ଆଗୁଆ

କିମ୍ବା ସମ୍ବାଦ ପତ୍ରରେ ବି ହେଉ ଯେମିତିକି ଧରିତ୍ରୀ ଆଉ ସମାଜ ଏସବୁ ସମ୍ବାଦ ପତ୍ରରେ ବି ଛପା ହେଇକି ଆସିଥାଏ